ହଁ ମୁଁ ପାଞ୍ଚଟି ଜିଲ୍ଲାର ନାମ କହିପାରିବି ଗୋଟେ ହେଉଛି ଭଦ୍ରକ ଗୋଟେ ହେଉଛି ଯାଜପୁର ଗୋଟେ ହେଉଛି କେନ୍ଦ୍ରାପଡ଼ା ଗୋଟେ ହେଉଛି ପୁରୀ ଗୋଟେ ହେଉଛି ସୁନ୍ଦରଗଡ଼